ଗଞ୍ଜାମରେ ଜିଲ୍ଲାର ମୁଖ୍ୟ ଶିଳ୍ପଗୁଡ଼ିକ ହେଲା କୁଟୀର ଶିଳ୍ପ ହସ୍ତଶିଳ୍ପ ପାଇଁ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ କୁଟିୀର ଶିଳ୍ପ ଦ୍ୱାରା କମ୍ ଟଙ୍କା ବିନିଯୋଗ କରି ଅଧିକ ଟଙ୍କା ବ୍ୟବସାୟ କରିପାରୁଛି ଓଡ଼ିଶା ହସ୍ତଶିଳ୍ପୀ ପାଇଁ ପ୍ରସିଦ୍ଧ ହସ୍ତଶିଳ୍ପୀ ଅଧିକ ସମୟ ଲାଗେ ମାତ୍ର ହସ୍ତଶିଳ୍ପୀମାନେ ଅର୍ଥନୈତିକ ସବୁଠାରୁ ଭଲ ବାଟ ଏଥିରେ ସେ ଅଧିକ ଟଙ୍କା ଉତ୍ପାଦନ

ଅଛି ଗଞ୍ଜାମ ଜିଲ୍ଲା ବେଲଙ୍ଗୁଠାଠାରେ ପିତ୍ତଳ ମାଛ ପାଇଁ ଦେଶରେ ସୁନାମ ଅର୍ଜନ କରିଛି ଏହା ହସ୍ତଶିଳ୍ପରେ ଅନ୍ତର୍ଭୁକ୍ତ ଅଟେ ଗଞ୍ଜାମ ବ୍ରହ୍ମପୁର ପାଟଲୁଗା ପାଇଁ ବିଶ୍ୱରେ ପ୍ରସିଦ୍ଧ ଲାଭ କରିଅଛି ଏଥି ବ୍ୟତୀତ ଝୁଟ ପାଇଁ ମଧ୍ୟ ସୁନାମ ଅର୍ଜନ କରିଅଛି